ଆମ ସାଂସ୍କୃତିକ କିମ୍ବା ଇଙ୍ଗଲିଶ୍ ବ୍ୟବହାର ହେଲେ ବି ଇଙ୍ଗଲିଶ୍ ଟା ଆମ ଓଡ଼ିଆ ସହିତ ଟିକେ ମିଶୁନି କହିବା ପାଇଁ କଷ୍ଟ ହେଉଛି କଷ୍ଟସାଧ୍ୟ ଆଉ ହିନ୍ଦୀ ଆମର ଓଡ଼ିଆ ସହିତ ସମାନ ରହୁଛି ବଙ୍ଗଳା ବି ରହୁଛି ସମାନ ଆମେ ବୁଝିପାରୁଛୁ କହିବା ଟିକେ ଟିକେ କଷ୍ଟ ହେଉଛି ଆଉ ବଙ୍ଗଳା ବି ଆମକୁ ପୁରା ବୁଝି ହେଉଛି କିନ୍ତୁ ଓଡ଼ିଆ ସହିତ ସମାନ ହେଉଛି ହିନ୍ଦୀ ଆଉ ବଙ୍ଗଳା କିନ୍ତୁ ଇଙ୍ଗଲିଶ୍ ସହିତ ଆମର ଇଙ୍ଗଲିଶ୍ କହିବା ଟା ଭାରି କଷ୍ଟ ବୁଝିବା ଟା ବି କଷ୍ଟ ସେଇଟା ଆମର ଓଡ଼ିଆ ଟା ମିଶୁନି ଟିକେ କଷ୍ଟସାଧ୍ୟ ସଂସ୍କୃତ ଭାଷା ଶ୍ଲୋକ ଫ୍ଲୋକ ଗୁରା ଅଛି କହିବା ପାଇଁ କଷ୍ଟ ଓଡ଼ିଆରେ ବି ସଂସ୍କୃତ ବୁଝି ହେଉଛି କହି ହବ ଆଉ ହିନ୍ଦୀ ଆମର ବଙ୍ଗଳା ସହିତ ଓଡ଼ିଆ ସହିତ ଭଲ ରହୁଛି ସମ୍ପର୍କ ତାଙ୍କ କଥା ଭାଷା ବୁଝି ହବ କହିବା ଟା ଟିକେ କଷ୍ଟ ହବ ନହେଲେ ବୁଝି ହେଉଛି ଜାଣି ହେଉଛି ତାଙ୍କ ସହିତ କାରବାର ଆମର ହେଉଛି ହିନ୍ଦୀ ସହିତ ଭଲ ଓଡ଼ିଆ ବି ମିଶି ଯାଉଛି ଆମ ଭାଷା ସହିତ ଏସବୁ ଭଲ ହେଉଛି ଆଉ ତମେ ଯଦି ଇଙ୍ଗଲିଶ୍ ସହିତ ଅଲଗା କଷ୍ଟ ହେଉଛି କଷ୍ଟସାଧ୍ୟ ହେଉଛି ବୁଝିବା ପାଇଁ କହିବା ପାଇଁ